ହ୍ୟାଲୋ ସାର୍ ନମସ୍କାର ହଁ ମୋର ସେ ଯୋଉଁ ପାନ କାର୍ଡ଼ଟା ତିଆରି କରିଥିଲି ଦେଇଥିଲି ଡ଼କ୍ୟୁମେଣ୍ଟ ସେଟା କେବେ ଆସିବ ହଁ ସେଟା ତ ଆସ ଏବେ ପହଞ୍ଚି ନାହିଁ ହଁ ମୋ ସେ ନମ୍ବର ହେଉଛି ନଅ ଆଠ ସାତ ଛଅ ପାଞ୍ଚ ଆଠ ତିନି ଦୁଇ ଏକ ଶୂନ ଆଉ ମୋ ଡ଼େଟ୍ ଅଫ୍ ବାର୍ଥ ହେଉଛି ବାର ପାଞ୍ଚ ଉଣେଇଶି ଶହ ଅଣାନବେ